ଆମର୍ ବରଗଡ଼୍ ଜିଲ୍ଲାରେ ଚାଷୀ କାମ୍ ବହୁତ୍ ଲୋକ୍ କର୍ସନ୍ ଆଉ ସେମାନେ ଧାନ୍ ଚାଷ୍ ତାପରେ ତୁନ୍ ଶାଗ୍ ପନିପରିବା ଏନ୍ତା ଚାଷ୍ କରି କରି ଆମର୍ ବରଗଡ଼୍ ଜିଲ୍ଲାରେ ଚାଷୀମାନେ ଚାଷୀ ସଂଖ୍ୟା ବହୁତ୍ କରି ଅଛେଁ ଆଉ କିଛି ଲୋଗ୍ ହେନ୍ତା ସରକାରୀ ଚାକିରି ବେଲେ କରୁଛନ୍ ମାଷ୍ଟର୍ମାନେ ହୋଇଛନ୍ ଆମର୍ ପଢ଼ାନୁ ବିଲେ ହେନ୍ତା ଦୁଇ ଚାର୍ଟା ମାଷ୍ଟର୍ମାନେ ହୋଇଛନ୍ ଆମର୍ ଗାଁନୁ ବେଲେ ଏନ୍ତା ଅଛନ୍ ସେମାନେ ଛୁଆକୁ ପଢ଼ା ଲେଖା କରୁଛନ୍ ଏବଂ କିଛି ଲୋଗ୍ ବେକାରୀ ବିଲ୍ ଅଛନ୍ ଯ ଦ୍ଵାରା କି ସେମାନେ ବରଗଡ଼୍ କେ କିଛି ଲୋଗ କାମ୍ ଯାଉଛନ୍ କିଛି ଲୋଗ୍ ବାହାର୍ କେ ବି କାମ୍ ଯାଉଛନ୍ ତାମିଲନାଡ଼ୁ ଆର୍ କେ ଯାଇକରି ସିଆଡ଼େ ଦୁଇ ବରଷ୍ ଚାର୍ ବରଷ୍ ରହି କରି ପଇସା ପତର୍ ଧରି କରି ମଝି ମଝି ଘର୍ ଆନା ଜାନା କରୁଛନ୍ ହେନ୍ତା କରି ଆଉ କିଛି ଲୋଗ୍ ବୋଲେ ଅଛନ୍ ଯେନ୍ମାନେ କି ବେକାରୀ ଅଛନ୍ କାମ୍ଧାମ ନାଇଁ ମିଲ୍ବାର୍ ହେ ଚାଷ କାମ୍ ଯେନ୍ତା ମିଲିଲେ ଚାଷ କାମ୍ ଯାସନ୍ ସବୁ ଦିନ ନା ହୁଏ ଯେତେବେଲେ କଲା ରୁଆ ହେଲା କଲା ରୁଇ ଗଲେ ଯେତେବେଲେ ଲଟା ବଛା ହେଲା ଲଟା ବାଛି ଗଲେ ଧାନ୍ କଟା ବେଲେ ଧାନ୍ କାଟି କରି ଧାନ୍ ମଡ଼ାମୁଡ଼ି କଲେ ଏନ୍ତି ହେଇ କରି ସେମାନେ ଚଲୁଛନ୍ ତ ଆମର୍ ବରଗଡ଼୍ରେ ଯେନ୍ ଜିଲ୍ଲାର ବେଶୀ କିରି ଚାଷୀ ଅଛନ୍ ଆଉ ଏଇ ହିସାବେ ଆମର୍ ବରଗଡ଼ ଜିଲ୍ଲାର ତାମାନେ ଅବସ୍ଥା ଅଛେ